ଏକ ଜାନୁଆରୀ ଦୁଇ ହଜାର ଏକୋଇଶି ପାଞ୍ଚ ନଭେମ୍ବର କୋଡ଼ିଏ ଦୁଇହଜାର ଉଣେଇଶି କୋଡ଼ିଏ ଡିସେମ୍ବର ଦୁଇ ହଜାର ବାଇଶି ପଚିଶି ଅକ୍ଟୋବର ଦୁଇ ହଜାର ତେଇଶି କୋଡ଼ିଏ ଫେବୃଆରୀ ଦୁଇହଜାର ଚବିଶି